ମୁଁ ଭୋର ସକାଳୁ ଯାଇ କ୍ଷେତକୁ ଯାଇଥାଏ ଓ ସେଠାରୁ ସାତ ବଜେ ମଧ୍ୟରେ ପଳେଇ ଆସିଥାଏ ଘରକୁ ତାପରେ ଘରର ସବୁ କାମ ସାରି ତାପରେ କ୍ଷେତକୁ ଯାଏ କ୍ଷେତର ଯେଉଁ ଆରି ମଧ୍ୟ ଥାଏ କି କ୍ଷେତ ମଧ୍ୟ କ୍ଷେତ ଭିତରେ ମଧ୍ୟ ଜୁଡ଼ ଥାଏ କି ଆରି ପାଖରେ ମଧ୍ୟ ଜୁଡ଼ ଥାଏ ତାକୁ ଘିଞ୍ଚି ତାକୁ ବାହାରେ ଫୋପାଡ଼ି ଦିଏ ଓ କ୍ଷେତରେ କେତେ ପାଣି ଥିଲା ନଥିଲା ତାହାକୁ ମୁଁ ଦେଖେ କ୍ଷେତ କିଏ ମୋ ଠାରୁ ପାଣି ନେଇଛି କି କିଏ ମୋ କ୍ଷେତକୁ ପାଣି ଆସିବା ଜାଗାରେ କ୍ଷେତକୁ ମାଟି ଦେଇକି ଚୁଟି ଦେଇଛି ସେଇଟାକୁ ଦେଖି ତାପରେ ମୁଁ ସବୁ କାମ ସେଠାରେ କରିଥାଏ ଯେତେବେଳେ କ୍ଷେତକୁ ଯାଇ ଆସିବା ପରେ ତାପରେ ଘରେ ମୁଁ ସେଇ କ୍ଷେତ ବିଷୟରେ ହିଁ ମୁଁ କିଛି ତା ସଂଗ୍ରହ କରିଥାଏ ଯେ କଣ ଦେଲେ ଭଲ ହେବ କଣ ନଦେଲେ ଭଲ ହେବ କ୍ଷେତର ତାର ଉର୍ବର ତାର ତାର ମାଟି କିଭଳି ଭାବରେ ହେଲେ ମୋର ଚାଷ ଟିକେ ଅଧିକ ହେବ ସେ ବିଷୟରେ ଭାବି ମୁଁ କ୍ଷେତକୁ ଆହୁରି ଉତ୍ପନ୍ନ କରିକି ମୁଁ ସବୁ କିଛି କରିଥାଏ ଓ ସେଠାରେ ଆସି ସାଇଲା ପରେ ମୁଁ ଘରେ ତା ଘରେ ଆସିକି ପୁଣି ରାତିରେ ଯାଏ ଯେ ରାତିର ମୋର କଣ କ୍ଷେତରୁ କିଏ ପାଣି କାଟୁଛି କି ନ କାଟୁଛି ତାକୁ ଦେଖିଥାଏ ଓ ସେଟା ସେଟା ଆସି ସାଇଲା ପରେ ମୁଁ ଆଉ ସିଝା ଚାଉଳ ଖାଇବାକୁ ଆମେ ପସନ୍ଦ କରୁନାହିଁ କାରଣ ଆମ ଘରେ ଆମେ ନିଜେ ସିଝେଇ ଚାଉଳ ଖାଇବାକୁ ପସନ୍ଦ କରୁ ଓ ଯେତେବେଲେ ସେହି ସେହି ଚାଉଳକୁ ଆମେ ଖାଇବାକୁ ପସନ୍ଦ କରିଥାଉ ସେଠାରେ ଆମକୁ ବ ଆମ ସ୍ୱାସ୍ଥ୍ୟ ପାଇଁ ବି ମଧ୍ୟ ବହୁତ ଭଲ ଥାଏ ଯେତେବେଲେ ଆମେ ଆମ ସିଝା ଚାଉଲ ଖାଉ ସ୍ଵାସ୍ଥ୍ୟ ପାଇଁ ଆମର ବହୁତ ଉପକାରିତା ହୋଇଥାଏ ଓ ସେଇ ଖାଦ୍ୟକୁ ଖାଇ ଆମ ପରିବାର ମଧ୍ୟ ସୁସ୍ଥ ସବଳ ହୋଇକିନା ରହିଥାନ୍ତି